ଜୀବନରେ ଦୁଃଖ ତ ବହୁତ କିଛି ଆସେ ମୋ ଜୀବନରେ ଏମିତି ଏକ ଦୁଃଖ ଆସିଥିଲା ଯାହା ମୋ ଜୀବନ ସାରା ମୁଁ କେବେ ବି ଭୁଲି ପାରିବିନି ମୋତେ ପନ୍ଦର ବର୍ଷ ହୋଇଥିଲା ମୋ ଦେହ ବହୁ ମାତ୍ରାରେ ଖରାପ ହୋଇଯାଇଥିଲା ମୁଁ ଆପଲ ଡାକ୍ତରଖାନାରେ ପଡ଼ିଥିଲି ସେତେବେଳେ ଆମ ଘରର ଆର୍ଥିକ ପରିସ୍ଥିତି ଏତେ ବି ଭଲ ନଥିଲା ମୋ ବାପା ବହୁ ଲୋକଙ୍କୁ ଟଙ୍କା ମାଗିଲେ କେହି ବି ହେଲେ ଦେଲେ ନାହିଁ ବାଧ୍ୟ ହୋଇ ସେ ଆମ ଘରଟିକୁ ବନ୍ଧା ପକାଇଥିଲେ ତାପରେ ମୋ ଦେହ ଭଲ ହୋଇଥିଲା ଯାହା ଆଜି ପର୍ଯ୍ୟନ୍ତ ମୋ ବାପା ସେ ଘର ମୁକାଳି ପାରିନାହାନ୍ତି ଏଇ ଏହାକୁ ମୁଁ କେବେ ବି ମୋ ଜୀବନରେ ଭୁଲି ପାରିବିନି